ହଁ ଯିବା ଆମେ ସାତ ଜଣ ଯିବା ସାତ ଜଣ ଯିବା ଆମେ କାଲି ସକାଳୁ ସାତଟା ବେଳେ ବାହାରିବା ମୁଁ ଗାଡ଼ି ବୁଝି ଦେଇଛି କପିଳାସ ଶପ୍ତଶଯ୍ୟା ତା'ପରେ ଆମର ବୁଦ୍ଧେଶ୍ୱର ବୁଲା ବୁଲି କରିକି ଆସିବା ଆଉ ବଣ ବଣ ଭୋଜି କରିବା ପା ସରଞ୍ଜାମ ସବୁ ନେଇକି ଯିବା

ପାଂଶହ ଟଙ୍କା ଲେଖା କଲେକ୍ସନ୍ କରିବା ଡେକ୍ଚି କଢ଼େଇ ଗ୍ୟାସ୍ ଚୁଲା ସରଞ୍ଜାମ ସବୁ ନେଇକି ଯିବା ନା ଆଉ ତା'ହେଲେ ଅଧିକ କରିବା ଆଉ କ'ଣ ହଉ ଠିକ୍ ଅଛି ସେୟା କରିବା ଆଉ ଆମର ତା ପୂର୍ବରୁ ଆମେ ଆଗେ ତୁ ରୋଷେଇ ସରଞ୍ଜାମ କିଣାକୁଣି କରିବା ନା ନାଇଁ ଡାଲି ଚାଉଳ ଆଉ ଗୋଟେ ଲିଷ୍ଟ୍ କରିଦେବା ଲିଷ୍ଟ୍ କରିକି ସେ ଅନୁସାରେ ମାର୍କେଟିଂ କରିଦେବା ଯିବା ପୂର୍ବରୁ ସବୁ ଜିନିଷ ରେଡ଼ି ହୋଇକି ଥିବ ଆଜି ଗୁରୁବାର ହଁ ରବିବାର ଦିନ ତା ପୂର୍ବରୁ ସବୁ ଜିନିଷ କିଣା କୁଣି ସାରିଦେଇଥିବା ନା ହଁ କାଲି ଯିବା ସବୁ ଲିଷ୍ଟ୍ କରି ଦେଇଥିବ ରୋଷେୟାକୁ ରୋଷେୟା ଗୋଟେ ଠିକ୍ କରିଦେବା ରେଷେୟା ନେଇକି ଯାଇଥିବା ସେ ତା'ର ରୋଷେଇ ବାସ କରିବ ଆମେ ବୁଲା ବୁଲି କରିବା ଗୋଟେ ଏନ୍ଜଏ କରିକି ଆସିବା ଆଉ କ'ଣ ହଁ ସେଇଠି ଗାଧୁଆ ପାଧୁଆ କରିବା ସକାଳୁ ବାହାରିଗଲେ ଗାଧୁଆ ପାଧୁଆ କରିବା ଟିଫିନ୍ କରିବା ଜଳଖିଆ କରିବା ଖାଇବାଟା ଶପ୍ତଶଯ୍ୟା କରିବା ସେଇଠି ରୋଷେଇ ବାସ କରିବା ଜଙ୍ଗଲ ଫଙ୍ଗଲ ଅଛି ଝରଣା ଫରଣା ଅଛି ସୁବିଧା ଅଛି

କପିଳାସ ପାଖରେ ଆମର ଅଛି ସାଇନ୍ସ ପାର୍କ୍ ଅଛି

ଆରେ ସେଇଠି ଶପ୍ତଶଯ୍ୟାରେ ଖିଆପିଆ ସାରି ସେଇଠୁ କପିଳାସ ଆସିବା ଆଉ ହଉ ହଉ ରଖୁଛି ତା'ହେଲେ ହେଁ